ହେଲୋ ହଁ ହୋଟେଲ୍ ମ୍ୟାନେଜର୍ କହୁଥୁଲେ ଯେ ମୋତେ ଟିକେ ଅର୍ଡର୍ କରିବାର ଥିଲା ତ ସେ ସିଙ୍ଗଡ଼ା ସେଇଟା ନୂଆପଡ଼ାରୁ କହୁଥିଲି ନହଲେ ଏଇଟା ମତେ ମ୍ୟାରେଜ୍ ପାର୍ଟିଟେ ଅଛି ତ ସିଙ୍ଗଡ଼ା ଦରକାର ଦୁଇ ପେଟି ହେଇଯିବା ଦୁଇ ପେଟି ଲେଖା ଦୁଇ ପେଟିରେ କେତେଟା ହୋଇଯିବ କେତେଟା ହେବ କି ହଁ ହଁ ବୋଲେ ଠିକ ଅଛି ଦୁଇ ପେଟି ପ୍ୟାକିଙ୍ଗ୍ କରିଦେବ ଆଉ ହଜାରେ ହଁ ହଜାରେ କରିଦେବ ହଁ ହଜାରେ କରିଦେବ

ହଉ ତମର ପିଲାମାନେ କେତେ କେତେଟା ଏବେ ହୋଟେଲ୍ ହୋଟେଲ୍ ମ୍ୟାନେଜ୍ମେଣ୍ଟ୍ ଲାଗି ତୁମର ସିଙ୍ଗଡ଼ା ଦବା ନାସ୍ତା ଦବା ଲାଗି ହଏ ହଏ ହଁ ପିଲାବି ଦରକାରେ ହଏ ପିଲା ପାଞ୍ଚଟା ଦରକାର ହଁ ଠିକ୍ ଅଛି ଠିକ ହେବ ଆଜି ହେବ ହେବ ହଉ ଠିକ ଅଛି ରଖୁଛି ଆମେ ତାହେଲେ ମୁଁ